ହ୍ୟାଲୋ ଜୟ ଜଗନ୍ନାଥ କେମିତି ଅଛ ହଁ ଭାଇ ଏମିତିକା ଆଜିକାଲି ଟିକେ ତୁମର ତ ତୋର ତ ଟିକେ ପାଣି ସୁଵିଧା ଅଛି ତୋର ବ୍ରିଜ୍ ଅଛି କେନାଲ୍ ଅଛି ନଦୀ ଅଛି ଇଆଡ଼େ କ'ଣ ବର୍ଷା ହେଲେ ଏକା ଚାଷ ନହେଲେ ନାଇଁ ଭାଇ ଚାଷ ଭଲ ହେଇଛି କି ତୋର ଏବ ଏବର୍ଷ

ଭାଇ ଦେଖେ ଚାଷ ତ କରି କରି ଆଉଚି ସେ ସେହି ପ୍ରୋସେସ୍ ତ ଚାଲିଛି ଆଉ କ'ଣ ଜ୍ଞାନ ନେବି ଭାଇ

ନାଇଁ ଭାଇ ସେମିତି ଏଇନେ କେହି ନାହାଁନ୍ତି ନାହାଁନ୍ତି ଆରେ ଭାଇରେ ରହିଲା ଗାଁ ଆଉ ପାହାଡ଼ ଉପରେ କିଏ ତଳକୁ ଓହ୍ଲିବ କିଏ ଆସିବ ଆମ ଗାଁକୁ ହେ

ଆଉ କ'ଣ କରିବା ଭାଇ ରହିଛି ତ ନିଜ ଗ ଗାଁରେ ରହିଛି ଆଉ କ'ଣ କରି ପାରିବି ଆଚ୍ଛା ତୋର ଧାନ ଭଲ ହେଇଛି କି ଏବର୍ଷ ମକା ଚାଷ ତ ନାଇଁ ଖାଲି ଧାନରେ ଭାଇ ଧାନ କପା ଦେଖ ଭାଇ ଆମ ବାପ ପୁରୁଷରୁ ଯେଉଁଟା ଆମକୁ ଶିଖା ହେଇଛି ସେ ଅନୁସାରେ ଚାଲିଛି ତ ଚାଲିଛି ଭାଇ ଆଉ କ'ଣ କରିବା ତୁ ସିନା ଟାଉନକୁ ପଳାଇଲୁ ଚାଲାକ୍ ହେଇଗଲୁ ଟ୍ରାକ୍ଟର୍ ନାଇଁ ଭାଇ ହଳ ହଳ ହଳ ଆଉ ତୁମେ କ'ଣ ଟ୍ରାକ୍ଟର୍ ତୁମେ ତ ସହରି ଵାଲା ପଇସା ଵାଲା ଟ୍ରାକ୍ଟର୍ ଲଗାଇଥିବ ହେଲେ ଧାନ ଭଲ ହେଇଛି ଏବର୍ଷ

ଯମି ତ ପାଣି ତ ଅଭାବରେ ଭାଇ ବୋରିଙ୍ଗ୍ ବସାଇବି ବୋଲଛି ବସାଇ ପାରୁନି ପଇସା ହେଉନି ହଁରେ ଭାଇ ଯେତିକି ତ ମିଳୁଛି ଥରେ ପଶିଲେ ଆଉ କେଉଁ ମିଳୁଛି ଏବେ କେଉଁ ଧାନ ତୁ ୟୁଜ୍ କରୁଛୁ ବୁଣୁଛୁ କେଉଁ ଧାନ କେଉଁ ଧାନ ବୁ ବୁଣୁଛୁ ହଜାର ଏକ ନା କ'ଣ ବୁଣୁଚୁ ଆଚ୍ଛା ଆଚ୍ଛା ଆଚ୍ଛା ହଉ ଚାଲିଛି ଆଉ ଭଲ ତୋର ତ ଧାନ ଭଲ ହେଇଥିବ ମୋର ମୋର ତ ଧାନ ଭଲ ହେଇନି ଭାଇ ବର୍ଷା ହେଲାନି କିଛି ନାହିଁ ପାଣି ସୁବିଧା ନାଇଁ ଖରାପ ହେଇଗଲା ବାକି ହେଇ ଯାଇଛି ବହୁତ ସେମିତିକା ଚାଲିଛି ଟିକେ ଆସ କେବେ ଘର ଆଡ଼େ ଆସ ବୁଲିକି ଯିବୁ ଆସ କେବେ ଘର ଆଡ଼େ ବୁଲିକି ଯିବୁ ହେଲା ହଉ ରଖୁଛି ମିଟୁ